ହଁ ହ୍ୟାଲୋ ହଁ ଯିବା ବୁଲି ଫିଲ୍ମ ଦେଖିବାକୁ ଯିବା ଆଉ ବସିକିରି

ଯିବା ବୁଲିବା ଟିକେ ଦେଖିବା

ହଁ ପରା ଦେହ ଦେହ ମୁଣ୍ଡ ଖରାପ୍ ରହୁଛି ଆଉ କ'ଣ କରିବା ଟିକେ ଫିଲ୍ମ ଦେଖିବା ବୁଲାବୁଲି କରି ବୁଲିଲେ ବୁଲିକି ବଜାରରୁ ଟିକିଏ କ'ଣ ମେଡ଼ିସିନ୍ ସେ ଦେହ ହାତ ଦରଜଫରଜ ହେଉଛି ଟିକେ ମେଡ଼ିସିନ୍ ଆଣିବା ପରିବାପତ୍ର କ'ଣ ଦେଖିକି ଟିକେ ଆଣିବା ବୁଲାବୁଲି କରିକି ଟିକେ ଆସିବା ଆଉ

ହଁ କ'ଣ କହିଲ ମାଉସୀ ହଁ ପିଲାଙ୍କ ପାଇଁ ବୁଲାବୁଲି କରିବା ପିଲାଙ୍କ ପାଇଁ ଦି'ଟା ଚକ୍ଲେଟ୍ ଛୁଆ'ଟା ଛୋଟ ନାତି ଅଛି ତା ପାଇଁ ଚକ୍ଲେଟ୍'ଟା ଆଣିବା ପରିବାପତ୍ର ଆଣିବା ବୁଲାବୁଲି କରିକି ଆସିବା ଆଉ ଆଉ କ''ଣ କହୁଛ ତମେ ମୁଁ ଏଇଆ କହୁଥିଲି ମୋର ଘରେ ବସି ବସି ବିରକ୍ତିଆ ଲାଗୁଛି ଦେହ ମୁଣ୍ଡ ଖରାପ ହେଲାଣି ବୟସ ହେଲାଣି କି ଆଉ ଟିକେ ଯିବା ଫିଲ୍ମ ଦେଖିବା ବୁଲାବୁଲି କରି ଆସିକି ଆସି ଥୋଇଲା ବେଳକୁ ପରିବାପତ୍ର ଯିବା ଆଣିବା ଛୋଟ ନାତି ଅଛି ତା ପାଇଁ କିଣିବା ହଁ

ଆଉ କ'ଣ କରିବା